ଆମ ଗାଁ ରେ ଯେତେବେଳେ ପଞ୍ଚାୟତ ନିର୍ବାଚନ ଚାଲିଥିଲା ସେତେବେଳେ ମୁଁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥିଲି ଯେମିତିକି ନିର୍ବାଚନ ପ୍ରଚାର ଟଙ୍କା ପଇସା ବାଣ୍ଟିବା ଅତିରିକ୍ତ ମଦପାନ କରି ଲୋକମାନଙ୍କୁ ଗାଳି ଗୁଲଜ କରିବା ଇତ୍ୟାଦି ନିର୍ବାଚନ ସମୟରେ ନେତା ଓ ଦଳୀୟ କର୍ମୀମାନେ ଟଙ୍କାର ଲୋଭ ଦେଖାଇ ଲୋକମାନଙ୍କର ଭୋଟ କୁ ନିଜ ନିଜ ଦଳପାଇଁ ହାତେଇଥାନ୍ତି ଓ କିଏ ଜିତିବ କିଏ ହାରିବ ଏହା ବିଷୟରେ ବିଭିନ୍ନ ପ୍ରକାର ମନ୍ଦ ଉଦ୍ଦେଶ୍ୟ ଦଳ ଦଳ ଭିତରେ ଗାଳିଗୁଲଜ ଲାଗିଥାନ୍ତି ଯେଉଁଟା କି ସମାଜର କୁପ୍ରଭାବ ସୃଷ୍ଟି କରିଥାଏ ଓ ଆଉ ଏକ କାରଣ ହେଲା ନିର୍ବାଚନ ପ୍ରଚାର କରିବା ସମୟରେ ଦଳ ଦଳ ମଧ୍ୟରେ ପ୍ରତିଯୋଗିତା କରି ମାଇକ୍ ର ଶବ୍ଦକୁ ବଢାଇଥାନ୍ତି ଯାହାଦ୍ଵାରା ପିଲାମାନଙ୍କ ପାଠପଢା ବୃଦ୍ଧା ଲୋକ ଓ ରୋଗୀମାନଙ୍କ ଉପରେ ପ୍ରଭାବ ପକାଇଥାଏ ସେତେବେଳେ ଦଳୀୟ ଲୋକମାନେ ଏହିସବୁ କଥା ଉପରେ ଧ୍ୟାନ ଦେଇନଥାନ୍ତି ଏହିସବୁ ଘଟଣା ଗୁଡ଼ିକ ନିର୍ବାଚନ ସମୟରେ ମୋତେ ବହୁତ କଷ୍ଟ ଦେଇଥିଲା